ମୁଁ ଗୋଟେ କୁଲର ଆଣିଥିଲି ମାସେଟିଏ ହେଲା ମାସ ଭିତରେ ତା'ର ଫେନଟା ଭଙ୍ଗିଗଲା ଯାହା ହଉ ଫେନଟା ବନେଇ ଆଣିଲି ତା'ର ସପ୍ତାହଟିଏ ପରେ ତା'ର ପାଣି ମୋଟରଟା ଖରାପ ହେଇଗଲା କମ୍ପାନୀ ତ ଭଲ ଦେଇଛି କିନ୍ତୁ ସାମାନ ଯେ ଏତେ ଖରାପ ସେଇଟା କହିହବନି ଦୋକାନବାଲାକୁ କହିଲେ ସିଏ କହୁଛି ମୁଁ କେମିତି ଜାଣିବି ସେଇଟା ତ କମ୍ପାନୀରୁ ଆସିଛି ମୋ ଦୋକାନରୁ ତ ସେଇଟା ତିଆରି ହେଇନି ଟଙ୍କା ତ ମୋତେ ସମାନ ଦେବାକୁ ପଡ଼ିବ ହେଲେ ତେ ସେ ଦୋକାନବାଲା କହୁଛି ମୁଁ ସାମାନ ଫେରତ କେମିତି ନେବି ସାମାନଟା ତ କମ୍ପାନୀରୁ ଆସିଛି ମୁଁ ଏବେ ନେଇପାରିବି ନାହିଁ ତମେ ଯଦି ପାରିବ ସେଇଟା ନଷ୍ଟ କରିଦିଅ ଆଉ ଗୋଟେ ନୂଆଟା ନିଅ ଏବେ ମୁଁ ଯଦି ସେ ନୂଆଟା ଆଣିବାକୁ ଯିବି ବୋଲେ ମୋର କେତେ ଲସ୍ ମାସେଟିଏ ହେଲାଣି ମାସ ଭିତରେ ଯଦି ଦୁଇ ଦୁଇଟା କୁଲର କିଣିବି ସେ କୁଲର କମ୍ପାନୀ ମଧ୍ୟ କେମିତି ଏତେ ନକଲି ସାମାନ ଗୁଡ଼ିକ କାହିଁକି ସେ ଦେଉଛନ୍ତି